ହ୍ୟାଲୋ ରମେଶ ବାବୁ କହୁଛନ୍ତି ନା ଆଉ ମୋର ବାଇଗଣ କଲରା ଭେଣ୍ଡି ଆଉ ତରଭୁଜ କିଛି ଦରକାର ଥିଲା ଆଉ କିଛି ଜମିରେ ହୋଇପାରିବ କି କ'ଣ କ'ଣ ସବୁ ଏବେ ବାହାରିବ ସବୁ ଭଲ ରେଟ୍ରେ ଦେବେ ତ ହଉ ବାଇଗଣ କେ ଜି କେତେ ରଖିଛ ଟମାଟୋ ସବୁ ପନିପରିବାର ରେଟ୍ ଖାଲି ଟିକିଏ କହିଲ କିଲୋ କେତେ ଆସିବ ସବୁ ଆଉ ଟିକିଏ ଦୁଇ ଟଙ୍କା ଟିକିଏ କମାଇଲେ ହେବନି କିଲୋ ପ୍ରତି ଆଉ ତା'ହେଲେ ଯଦି ବାଇଗଣ କେତେ କିଲୋ ତଥାପି ବାହାରିବ ଜମିରୁ କାଲି ପାଇଁ କାଲି ପାଇଁ କେତେ ବାହାରିବ ଆଉ ଜହ୍ନି କେତେ କୁଇଣ୍ଟାଲ୍ ବାହାରିବ ଆଉ ଭେଣ୍ଡି ଆଉ କଞ୍ଚା ଲଙ୍କା ବାହାରିବ କି ବାହାରିବ ତାକୁ ତୁମେ ଆଜି ତୋଳିଦିଅ ରାତିରେ ତୋଳିଦିଅ ଆମେ କ'ଣ କରିବା ତାକୁ ଜମିରୁ ସବୁ ତୋଳିକି ପ୍ୟାକିଙ୍ଗ୍ କରିଦେବ ମୋତେ ବସ୍ରେ ପଠାଇଦେବ ମୁଁ ସେଠିକି ଅପେକ୍ଷା କରିଥିବି କାଲି ଆଉ କାଲି ଦଶଟା ଭିତରେ ପଠାଇପାରିବ ତ ଆଉ ଅଛି ନା ଏଇ ଯେଉଁ ଧନିଆ ପତ୍ର କିଛି ବାହାରିବ କି ଆଉ ଜୈବିକ ସାର ଯେଉଁ ବ୍ୟବହାର କରୁଛ କହୁଛ ମାନେ ନିଜ ବାରିରୁ ଯେଉଁ ଖତ ସେୟାକୁ ବ୍ୟବହାର କରୁଛ ଜିଆ ଖତ ବ୍ୟବହାର କରୁଛ ବୋଧେ ଆଉ ରାସାୟନିକ ସାର ଭିତରେ ଆଉ ବିଷ କ'ଣ ନିମ ପିଡିଆ ଦେଉଛ ନା ନା ଯେଉଁ ନିମ ମଞ୍ଜିରୁ ଯେଉଁଟା ହଁ ତା'ହେଲେ ଆଉ ପଇସା ମୁଁ ପଠାଇଦେବି ନା ତୁମେ ଆସିକି ନେଇଯିବ ଏଠୁ ଆଉ ତଥାପି ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା ଆପଣ ଯେଉଁ ଜୈବିକ ସାର ବ୍ୟବହାର କରୁଛନ୍ତି ଜମିରେ ତାକୁ ମାନେ ଯେଉଁ ପରିବା ଆମେ ଯାହାବି ରାସାୟନିକ ସାର ବ୍ୟବହାର କରୁଛନ୍ତି ତା'ର ଅଲଗା ଫଳ ଆସୁଛି ନା ଇଏ ଟିକିଏ ଭଲ ଗ୍ରୀନ୍ ଦେଖାଯାଉଛି ମାନେ ସବୁଜ ଦେଖାଯାଉଛି ତ

ସାଇଜ୍ କେତେ ଆସୁଛି ବଡ଼ ବଡ଼ ନା ଛୋଟ ଆସୁଛି ବାଇଗଣ ଛୋଟ ଲମ୍ବା ବାଇଗଣ ନା ଗୋଲ୍ ବାଇଗଣ କଲରା ଦେଶୀ କଲରା ନା ହାଇବ୍ରିଡ଼୍ ଲଗାଉଛ ତା'ହେଲେ ଛୋଟ ଛୋଟ କଲରା ବାହାରୁଥିବ ଛୋଟ ଛୋଟ କଲରା ବାହାରୁଥିବ ଆଉ ମୋତେ ମୁଁ ଶୁଣିଥିଲି ଜଣେ ଚାଷୀଙ୍କ ପାଖରୁ ଯେ ଆପଣ ପୋଟଳ ଚାଷ ବି କରିଛନ୍ତି ପୋଟଳ ଚାଷ ପୋଟଳ ଏଇନା କେତେ ରେଟ୍ ଅଛି ପୋଟଳ ତା'ମାନେ ପଚାରି ଦେବ ମାନେ ମନେ ରଖିଲ ତ କ'ଣ କ'ଣ ପଠାଇବ ହୋଉ ଭାଇ ରଖୁଛି ପଠାଇକି ମୋତେ କଲ୍ କରିବ ନମସ୍କାର ରଖୁଛି